ଆମ ନୟାଗଡ଼ ଜିଲ୍ଲାରେ ଗ୍ରାମଭିତ୍ତିକ କେତେଗୁଡ଼ିଏ ବିଦ୍ୟାଳୟ ରହିଛି ଯେଉଁ ବିଦ୍ୟାଳୟରେ କି ତନ୍ମଧ୍ୟରେ ସରକାରୀ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟ ସରକାରୀ ବିଦ୍ୟାଳୟରେ ବିନା ସୁରକ୍ଷାରେ ପିଲାମାନେ ପାଠ ପଢ଼ୁଛନ୍ତି ଏବଂ ସେମାନଙ୍କର ପ୍ରତିଭାର ପରିଚୟ ସୃଷ୍ଟି କରୁଛନ୍ତି ବେସରକାରୀ ଶିକ୍ଷା ଓ ଅନୁଷ୍ଠାନରେ ଅଭିଭାବକ ମାନେ ସେମାନଙ୍କର ଛାତ୍ରଛାତ୍ରୀ ମାନଙ୍କୁ ବା ସେମାନଙ୍କର ଛୁଆ ମାନଙ୍କୁ ଛାଡ଼ୁଛନ୍ତି ଶିକ୍ଷାନୁଷ୍ଠାନ କୁ ଏଇଥିପାଇଁ ଯେ କିଛି ଉଚ୍ଚତମ ଶିକ୍ଷା ଗ୍ରହଣ କରିବାପାଇଁ ଏବଂ ଏତଦ୍ ବ୍ୟତୀତ ନୟାଗଡ଼ ଜିଲ୍ଲାରେ ଯେଉଁ ରଣପୁର ବ୍ଲକ ରହିଛି ତନ୍ମଧ୍ୟରେ ଯେଉଁ ତିରିଶଟି ପଞ୍ଚାୟତ ରହିଛି ତିରିଶଟି ପଞ୍ଚାୟତ ମଧ୍ୟରେ ଉଚ୍ଚତମ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ଦିଆଯିବାପାଇଁ କେତେଗୁଡ଼ିଏ ବିଦ୍ ମହାବିଦ୍ୟାଳୟ ମାନ ପ୍ରତିଷ୍ଠା କରାଯାଇଛି ଏବଂ ତନ୍ମଧ୍ୟରେ ସେ ମହାବିଦ୍ୟାଳୟ ମଧ୍ୟରେ କେତେଗୁଡ଼ିଏ ସରକାରୀ ମହାବିଦ୍ୟାଳୟ ଏବଂ କେତେଗୁଡ଼ିଏ ବେସରକାରୀ ମହାବିଦ୍ୟାଳୟ ରହିଛି ଏବଂ ସରକାରୀ ମହାବିଦ୍ୟାଳୟ ବେସରକାରୀ ମହାବିଦ୍ୟାଳୟ ଗୁଡ଼ିକ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ ହୋଇଛନ୍ତି ଏବଂ ତାହାର ପାଠ୍ୟକ୍ରମ ଅନୁଯାଇ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପ୍ରଦାନ କରାଯାଉଛି ଏହାସହିତ ଆମେ ଯଦି ଦେଖିବା ଧନ୍ଦାମୂଳକ ଶିକ୍ଷା ଉଚ୍ଚତମ ଶିକ୍ଷା ବିଭାଗ ଦ୍ୱାରା ଏହି ମହାବିଦ୍ୟାଳୟରେ କେତେକ ଧନ୍ଦାମୂଳକ ଶିକ୍ଷା ଖୋଲାଯାଇଛି ସେ ବିଷୟ ଖୋଲାଯାଇଛି ଯଥା ଆମ ରଣପୁର ବ୍ଲକରେ ରଣପୁର କଲେଜ ରଣପୁରରେ ଧନ୍ଦାମୂଳକ ଶିକ୍ଷା ରହିଛି ରାଜସୁନାଖେଳାରେ ଓ ମହାବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ରହିଛି ଏବଂ ଏହା ସହିତ ସରକାରୀ ସ୍ତରରେ ମଧ୍ୟ ଓଡ଼ଗାଁରେ ଏକ ଧନ୍ଦା ମୂଳକ ଅ କଲେଜ ରହିଛି ଯେଉଁଠାରେ କି ପିଲା ପ୍ରବେଶିକ ପରୀକ୍ଷା ଦେଇ ସେଠାରେ ଯାଇ ସେମାନଙ୍କର ଶିକ୍ଷା ଗ୍ରହଣ କରିପାରୁଛନ୍ତି ଏବଂ ନିଜସ୍ୱ ଇଛାରେ ନିଜର ରୁଚି ଅନୁଯାୟୀ ଶିକ୍ଷାକୁ ଆଦରି ନେଇ ଶିକ୍ଷା ମାଧ୍ୟମରେ ନିଜର ବୃତ୍ତିକୁ ଚୟନ କରୁଛନ୍ତି ଏହା ତ ଥିଲା ଉଚ୍ଚତମ ବିଦ୍ୟାଳୟ ମହାବିଦ୍ୟାଳୟର ପାଠ୍ୟକ୍ରମ ଖସଡ଼ା ପ୍ରସ୍ତୁତି ଏତଦ୍ ବ୍ୟତୀତ ଆମେ ଯଦି ଦେଖିବା ଆହୁରି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାବଲମ୍ବୀଶିଳ କରିବାପାଇଁ ସଂସ୍କୃତି ସମ୍ପନ୍ନ କରିବାପାଇଁ ଏବଂ ଗ୍ରାମାଭିତ୍ତିକ ଚାଲିଚଳଣୀର ପୁନର୍ଜୀବିତ ବା ସେଗୁଡ଼ିକୁ ରୋମନ୍ଥନ କରିବା ପାଇଁ ପୁନର୍ବିକାଶ କରିବାପାଇଁ କେତେଗୁଡ଼ିଏ ସଂସ୍କାର ସମ୍ପର୍ଣ୍ଣ ଯେଉଁ ବିଦ୍ୟାଳୟ ଗୁଡ଼ିକ ଖୋଲାଯାଇଛି ଯାହାକି ତନ୍ମଧ୍ୟରେ ସାରସ୍ୱତୀ ଶିଶୁମନ୍ଦିର ଅନ୍ୟତମ ଅଟେ ଏବଂ ସେହି ସରସ୍ୱତୀ ଶିଶୁମନ୍ଦିର ରହିଛି ନୟାଗଡ଼ର ସାରସ୍ୱତୀ ଶିଶୁମନ୍ଦିର ଯାହାକି ବାଉଁଶିଆ ଠାରେ ଅବସ୍ଥିତ ରାଜସୁନାଖଳାରେ ଏକ ସାରସ୍ୱତୀ ଶିଶୁମନ୍ଦିର ରହିଛି ଏବଂ ବିଭିନ୍ନ ଗ୍ରାମରେ ମଧ୍ୟ ଆମର ଆଦର୍ଶ ବିଦ୍ୟାମନ୍ଦିର ତାରିଆ ଆଦର୍ଶ ବିଦ୍ୟାମନ୍ଦିର ଯାହାକି ଛାତ୍ରଛାତ୍ରୀ ମାନଙ୍କୁ ଏକ ରୁଚି ସମ୍ପର୍ଣ୍ଣ ସଂସ୍କୃତି ସମ୍ପର୍ଣ୍ଣ କରିବାରେ ସୁଯୋଗ ସୃଷ୍ଟି କରିଛି